ଆମ ଗାଁରେ ଅନେକ ମାଛ ପୋଖରୀ ଅଛି ମାଛ ଚାଷ ମଧ୍ୟ କରାଯାଏ ଅନେକ ପ୍ରକାରର ମାଛ ମତ୍ସ୍ୟ ଚାଷ ଏଠି ହୁଏ ଯୋ ମାଛ ଚାଷ ହୁଏ ଏଠୁ ଧରା ହୁଏ ବି ବିକ୍ରୟ ହୁଏ ମାଜଣା ହୁଏ ଯେଉଁମାନେ ଚାହାଁନ୍ତି ନିଅନ୍ତି ଏ ଏହିଭଳି ଭାବେ ସବୁ ହୋଇଥାଏ ଆମର ଯେଉଁ ମାଛ ଗାଡ଼ିଆ ଅଛି ମାଛ ଗାଡ଼ିଆ ରହିବା ଦ୍ଵାରା ପାରିପାର୍ଶ୍ଵିକ ମଧ୍ୟ କିଛି ପରିବେଶ ପ୍ରଦୂଷଣ ହୁଏ ନାଇଁ କି ପାଣିର ଅପରିଷ୍କାର ମଧ୍ୟ ହୁଏନି ଯେ ରୋଗ ବୈରାଗ୍ୟ ମଧ୍ୟ ହୁଏନି ତ ମାଛ ଚାଷ ଏକ ଲାଭ ଲାଭଜନକ ଚାଷ ଅଟେ ମାଛ ଚାଷ ଦ୍ଵାରା ଆମର ଗ୍ରାମରେ ଯେଉଁ ବେକାରୀ ଲୋକ ଅଛନ୍ତି କାର୍ଯ୍ୟ ପାଆନ୍ତି କିଛି ପଇସା ରୋଜଗାର କରନ୍ତି ଏବଂ ତାଙ୍କର ପରିବାରର ପରିପୋଷଣ ପାଇଁ ମଧ୍ୟ ତାଙ୍କୁ ସହାୟକ ହୋଇଥାଏ ମତ୍ସ୍ୟ ଚାଷ ଯୋଗୁଁ ଆଚ୍ଛା ମତ୍ସ୍ୟ ଚାଷ କରିବା

ପଇସା ତା ବଦଳରେ ପଇସା ଆମକୁ ମିଳିଥାଏ ଆମେ ଲାଭଜନ୍ ଲାଭ ପାଇଥାଉ ଏବଂ ଆମ ପରିବାର ଭଲ ଭାବରେ ଗୁଜାରଣ ହୁଏ ଏହା ମାଛ ଚାଷ ଦ୍ଵାରା ଜଳର କୌଣସି ମଧ୍ୟ ପରିବର୍ତ୍ତନ ଘଟେନି କି ଖରାପ ମଧ୍ୟ ହୁଏନି ମାଛ ଚାଷ ପାଇଁ ଆମେ ଅଲଗା ଜଳ ଅଲଗା ଯୋ ଯୋ ମାଛ ଚାଷ ଯେଉଁଠି ହୁଏ ସେଠି ମଣିଷମାନେ ଗାଧୁଆଗାଧୋଇ ପ୍ରାୟ କରନ୍ତିନି କେବଳ ହିଁ ମାଛ ଚାଷ କାରାଯାଏ ସେଠାରେ ଆଉ ମାଛ ମଧ୍ୟ ଭଲ ବଢ଼ନ୍ତି ତାଙ୍କୁ ମାଛକୁ କିପରି ଠିକ୍ଠାକ୍ ଖାଦ୍ୟ ଦିଆଯାଏ ସେଥି ମଧ୍ୟ ଧ୍ୟାନ ନିଏ ରଖାହୁଏ ଏହିଭଳି ଭାବେ ଆମେ ଆମର ମାଛ ଚାଷକୁ ଆମେ ତୁରନ୍ତ ବଢ଼େଇଥାଉ ଏହାଦ୍ଵାରା ଅନେକ ଲୋକ ଉପକୃତ ହୋଇଥାନ୍ତି ଏବଂ ଗରୀବଗୁରୁବା ଲୋକମାନେ ମଧ୍ୟ କିଛି ତାଙ୍କର ରୋଜଗାର ପାଇଥାନ୍ତି ତାଙ୍କର ପରିବାର ପ୍ରତିପୋଷଣ ପାଇଁ